ଓଡ଼ିଶା ରାଜନୀତି ବ୍ୟବସ୍ତା ବହୁତ ଭଲ ଅଛି କହିବାକୁ ଗଲେ ତ ଏଇଠି ଗରିବମାନଙ୍କ ପାଇଁ ବହୁତ ଉନ୍ନତି ହଉଛି ଗରିବଲୋକଙ୍କୁ ମାଗଣାରେ ଚାଉଳ ମିଳୁଛି ମାଗଣାରେ ପାନ୍ସ ଟଙ୍କିଆ ଆହାର ମିଳୁଛି ବହୁତ ଡେଭଲପ୍ ହଉଛି ଗରିବଲୋକଙ୍କ ପାଇଁ ତା ସହିତ ଶିକ୍ଷାର ମଧ୍ୟ ଉନ୍ନତି ହଉଛି ମେଡ଼ିକାଲ୍ କ୍ଷେତ୍ରରେ ମଧ୍ୟ ଉନ୍ନତି ହଉଛି ଆଉ ବିଭିନ୍ନ ପ୍ରକାର ସବୁ ରାସ୍ତାଘାଟ ବର୍ତ୍ତମାନ ବହୁତ ଉନ୍ନତି ହେଇ ଚାଲିଛି ଆଉ ଗୋଟେ ଗୋଟେ ଗାଆଁରେ ନିଜେ ନିଜେ ହିଁ ସେଇଠି ତାଙ୍କର ବ୍ୟବସ୍ତା ବୁଝୁଛନ୍ତି ନିଜେ ନିଜେ ହିଁ ତାଙ୍କର ପ୍ରୋବ୍ଲେମ୍ ସଲଭ୍ କରୁଛନ୍ତି ବର୍ତ୍ତମାନ ଆଉ ଗଭର୍ଣ୍ଣମେଣ୍ଟ ସରକାର ଉପରେ ଏତେ ଭରସା କରୁନାହାଁନ୍ତି ସରକାର ବି ତାଙ୍କ ଉପରେ ନିଷ୍ପତି ଛାଡ଼ିଦେଇଛନ୍ତି ସରପଞ୍ଚ କ୍ଷେତ୍ରରେ ହଉ କିଏ କ୍ଷେତ୍ରରେ ରହୁଛନ୍ତି ସେମାନଙ୍କ ନିଷ୍ପତି ଶେଷ ନିଷ୍ପତି ହିସାବରେ ହିଁ ତା ମାନୁଛନ୍ତି ଯେଉଁମାନେ ଓଡ଼ିଶା ଗରିବଲୋକପାଇଁ ହଉ ଗୋଟେ ଗାଁ ପ୍ରତି ହଉ ସମସ୍ତଙ୍କ ପ୍ରତି ସହାନଭୂତିର ଉପରେ କାମ କରିବାରଚାଲିଛି